ଆମେ ବଗିଚାରେ ବିଭିନ୍ନ ଫୁଲ ଗଛ ଲଗାଉଛୁ ସେ ଫୁଲ ଆମେ ତୋଳିିକରି ଆଣି ପୂଜା କରୁଛୁ ଘରେ ତା'ପରେ ବିକ୍ରି କରୁଛୁ ଫୁଲ ତୋଳିରେ ମାର୍କେଟରେ ବିକ୍ରି କରି ମାଧ୍ୟମ ଆଣୁଛୁ ବଗିଚାରେ ଆମେ ଗଛ ଆମ୍ବ କୋଳି ଜାମି ସବୁ ଲଗାଇକରି ସବୁ ଫଳ ମାଧ୍ୟମ ଆଣିକରି ତୋଳିକରି ସବୁ ବିକ୍ରି କରୁଛୁ ଆମେ ସବୁ ଫୁଲ ନେଇକରି ଫଳ ଫୁଲ ସବୁ ଲଗାଇ ମାର୍କେଟରେ ଆମେ ବିକ୍ରି କରୁଛୁ ଭଗବାନରେ